ତୁମର୍ ଦୁକାନ୍ରୁ କିଣିଥିବା ଡ୍ରେସ୍ର ରଙ୍ଗ୍ ବହୁତ୍ ସୁନ୍ଦର୍ ଦେଖାଯାଉଛେ ମୋର୍ ସାଙ୍ଗ୍ମାନେ ବି ବଢ଼ିଆ ଦିସୁଛେ ବୋଲି କହେଲେ ତାର୍ ଉପ୍ରେ ପଡ଼ିଥିବା ଡିଜାଇନ୍ ବି ମତେ ବହୁତ୍ ବଢ଼ିଆ ଲାଗ୍ଲା ଇ ଡ୍ରେସ୍ଟା କିଣିକି ମତେ ବହୁତ୍ ଖୁସି ଲାଗ୍ଲା ଡ୍ରେସ୍ଟା ସୁନ୍ଦର୍ ଦେଖାଯାଉଛେ ବୋଲି ମୋର୍ ମାମୁଁ ଘର୍କେ ବି ପିନ୍ଧିକି ଯାଇଥିଲି